ଆମ ଗାଁରେ ଡାକ୍ତରଖାନାଟିଏ ବି ନାହିଁ ଗାଁରୁ ଡାକ୍ତରଖାନାକୁ ଯିବାପାଇଁ ହେଲେ କୋଡ଼ିଏ କିଲୋମିଟର ଲାଗୁଛି ରୋଗୀ ଏତିକିଦୂର ଗଲାବେଳୁକୁ ବାଟେରେ ହିଁ ରୋଗୀର ଜୀବନ ପଳାଉଛି ବହୁତ ଅସୁବିଧା ଆମେ ହେଉଛୁ ରାସ୍ତା ଠିକ୍ ନାହିଁ ଯାନବାହନର ବି ସୁବିଧା ନାହିଁ ଚାଲିକି ଯିବାପାଇଁ ପଡ଼ୁଛି ଏହିଫଳରେ ଆମେ ବହୁତ ହଇରାଣର ସମ୍ମୁଖୀନ ହେଉଛୁ